ମୋର ପ୍ରିୟ ଖେଳ କ୍ୟାରମ୍ ଏବଂ ଲୁଡ଼ୋ ତାସ୍ କ୍ୟାରମ୍ ବୋର୍ଡ଼ ଆମ ଘରେ ଅଛି ଆମେ ଘରେ ସମସ୍ତେ ମିଶିକି ଖେଳୁ ଥାଉ ମା ଭାଇ ଭଉଣୀ ଏବଂ ଚାରିଜଣ ଖେଳା ହୁୁଏ ଦୁଇ ଜଣ ମଧ୍ୟ ଆମେ ଖେଳି ଥାଉ ଘରେ ବହୁତ ମଜା ହେଇଥାଏ ଏବଂ ଲୁଡ଼ୋ ଲୁଡ଼ୋ ମଧ୍ୟ ଆମ ଘରେ ଅଛି ଚାରିଜଣ ମଧ୍ୟ ଖେଳି ଥାଉ ଆଉ ଦୁଇଜଣ ମଧ୍ୟ ଖେଳିଥାଉ ବେଳେ ବେଳେ ସମସ୍ତେ ଘରର ଚାରିଜଣ ମିଶିକି ଖେଳି ଥାଉ ଆଉ ଦୁଇଜଣ ଭାଇ ଆଉ ମୁଁ ବି ଖେଳି ଥାଉ ତାସ୍ ତ ସମସ୍ତେ ଖେଳିପାରେ ବିଭିନ୍ନ ଲୋକ ଖେଳିପାରେ ବୁଢ଼ା ବୁଢ଼ୀ ସମସ୍ତେ ଖେଳିପାରେ